ମୁଇଁ ପାଣି ଯେନ୍ଟା ନଲ୍କୂଆଁ ଆମେ ବ୍ୟବହାର କର୍ସୁଁ ସେଟା ତ ଆମେ ଜାଣିଛୁ ଆମ ଏରିଆରେ ଆଗେ ଗୁଟେ ରୁ ଦୁଇଟା ନଲ୍କୂଆଁ ଥିଲା ଆମେ ହାତ୍ ଗୋଡ଼୍ ଧୁଇବା କେ ଯେ କି କାଣା କର୍ବା କେ ଯେ ପାଣି ଟିକେ ପିଇବା କେ ଯେ ବି ଘଣ୍ଟା ଘଣ୍ଟା ଲାଇନ୍ରେ ଯେନ୍ଟା କି ଆମେ ନାଇକରି କରି ଆମର୍ ମାଆ ବାପା ଆମର୍ ଭଉଣୀମାନେ ଏନ୍ତି କରି ରହେସୁଁ କାଏଁ ହେସି ଖରା ଦିନେ ତ ଏନ୍ତା ପାଣି ଶୁଖି ଯାଏସି ଯେ ଗୁଟେ ନଲ୍କୂଆଁ ଆମର୍ ଏରିଆରେ କାମ୍ ଦେଉଥିସି ଯେନ୍ଟା କି ସେଥିର୍ ଲାଗି ବୋଲିକରି ଲମ୍ବା ଧାଡ଼ି ଧାଡ଼ି କରି କରି ଲୋକ୍ମାନେ ପାଣି ଆଣସନ୍ ଆରୁ ନଲ୍କୂଆଁ କାଏଯେ କି ତ ଖୋବ୍ ଆମର୍ ପରିସ୍ଥିତି ଖରାପ୍ ହେଇଛେ ଯେ ଯେନ୍ଟା ଆମେ ପାଣି ପାଇବାର୍ କଥା ସେଟା ମାନେ ବି ନେଇ ପାଏଲୁ ଏଭର୍ ତକ୍ ଆମର୍ ଏରିଆନେ ବି ପାଣି ପିଇବାର୍ ପାଣି ସୁବିଧା ନାଇହେଇ ପାରୁଛେ ନଲ୍କୂଆଁ ସୁବିଧା ଏବେ ଏବେ ଚାଲିଛେ ଲାଇନ୍ରେ ଯାଇକରି ଜୁଗୁଛନ୍ ଆରୁ ମାଆମାନେ ପାଣି ଆଣୁଛନ୍ ସେ ପାଣିକେ ଆମେ ପିଉଛୁ କି ସକାଳୁ ଅଲ୍ଗା ନଲ୍କୂଆଁ ଯେନ୍ଟା ଅଛେ ସେଟା ମୁହୁଁ ଧୁଆଧୁଇ କି ଘରର୍ କାମ୍ରେ ଲାଗୁଛେ